ଯେହେତୁ ଆମ ଭାରତ ଏକ କୃଷି ପ୍ରଧାନ ଦେଶ ତେଣୁ ଭାରତରେ ଯଦି ଷାଠିଏ କି ସତୁରି ପ୍ରତିଶତ ମଧ୍ୟ ଯଦି କୃଷି କ୍ଷେତ୍ର ଯଦି ଚାଲିଛି ତା ଅପେକ୍ଷା ଓଡ଼ିଶାରେ ପ୍ରାୟ ଶହେ ଶତକଡ଼ା ଆମର କୃଷି ଦ୍ୱାରା ହିଁ ପ୍ରଚଳିତ ତେଣୁ ଓଡ଼ିଶାରେ କୃଷି କ୍ଷେତ୍ର ବିଭିନ୍ନ ପ୍ରକାର ମାନେ ବିଭିନ୍ନ ପ୍ରକାର କୃଷି କ୍ଷେତ୍ର ରହିଛି ଯଦି ସେମାନଙ୍କର ବନ୍ୟା ଯୋଗୁଁ ଯଦି କୌଣସି ବି ମାନେ କ'ଣ ହେଇଛି କୌଣସି ବି ଯଦି ତାଙ୍କ ବ୍ୟାଘାତ ଆସୁଛି ସେମାନଙ୍କ କୃଷି କ୍ଷେତ୍ର ଉପରେ ଯଦି କୌଣସି ନଷ୍ଟ ଫସଲ ନଷ୍ଟ ହେଉଛି ତାହେଲେ ଓଡ଼ିଶାର କୃଷି କ୍ଷେତ୍ର ବିଭିନ୍ନ ପ୍ରକାର ଆହ୍ୱାନ ଦେଉଛନ୍ତି ଏବଂ ତା ଦ୍ୱାରା କିପରି ଭାବରେ ସାର ତାର କିଭଳି ଭାବରେ ପରିଚାଳନା ହେବ ତାର କିଭଳି ଭାବରେ ଫସଲ କିପରି ଫସଲ ଯେଉଁ ଯା ଯେଉଁମାନଙ୍କ ନଷ୍ଟ ହେଇଛି ସେମାନଙ୍କୁ କିଭଳି କ୍ଷତିପୂରଣ ଦିଆଯିବ ତା ଉପରେ ବିଶେଷ ଭାବରେ ସେମାନେ ପ୍ରଭାବ ପକାଉଛନ୍ତି ଏବଂ ବିଶେଷ ଭାବରେ ସେମାନଙ୍କୁ ଆହ୍ୱାନ କରୁଛନ୍ତି ଏବଂ ଓଡ଼ିଶାର କୃଷି କ୍ଷେତ୍ର ସବୁବେଳେ ସଙ୍କଟ ମାନେ କୃଷିମାନଙ୍କର କିଭଳି ସଙ୍କଟ ପରିବ ସେମାନଙ୍କର ସଙ୍କଟ କିପରି ନିବର୍ତ୍ତନ ହେବ ତା ଉପରେ ବେଶୀ ପ୍ରାଧାନ୍ୟ ଦେଉଛନ୍ତି